ଆମ ମାଲକାନଗିରି ଜିଲ୍ଲାରେ ସବୁଠୁ ବଡ଼ ହେଉଛି ଯେଉଁ କୋରକୁଣ୍ଡା ଷ୍ଟାଡ଼ିୟମ୍ ବର୍ଷକୁ ଗୋଟେ ଥର ଯେଉଁ କ୍ରିକେଟ୍ ଖେଳ ଟୁର୍ଣ୍ଣାମେଣ୍ଟ ସବୁ ମାଲକାନଗିରି ଡିଷ୍ଟ୍ରିକ୍ଟର ପଞ୍ଚାୟତରୁ ଆସେ ଖେଳିବାକୁ ସେ ଷ୍ଟାଡ଼ିୟମ୍ରେ ବହୁତ ମନୋରଞ୍ଜନ ହୁଏ ବହୁତ ଖେଳ ହୁଏ ଗୋଟେ ଖେଳ କ୍ରିକେଟ୍ ଯେଉଁ ଖେଳ ହୁଏ ବହୁତ ଛଅ ଦିନ ଧରି ଗୋଟେ ଖେଳ ହଉଛି ଯେଉଁ ଷ୍ଟାଡ଼ିୟମ୍ରେ ବହୁତ ବହୁତ ଦୂର ଦୂରରୁ ଲୋକ ଖେଳ ଦେଖିବାକୁ ଆସୁଛନ୍ତି ମାଲକାନଗିରି ଡିଷ୍ଟ୍ରିକ୍ଟକୁ ତା'ପରେ ସେ ଖେଳରେ ଖେଳରେ ବହୁତ ମନୋରଞ୍ଜନ ହୁଏ ବହୁତ ଏନ୍ଜୟ ହୁଏ ବହୁତ ଖେଳ ହୁଏ ଖେଳରେ ବହୁତ ହୁଏ କ୍ରିକେଟ୍ରେ ଷ୍ଟାଡ଼ିୟମ୍ରେ ଲୋକ ଜାଗା ଧରୁନି ଏତେ ସୁନ୍ଦର ଖେଳ ହୁଏ ତା'ପରେ ଆଉ ମାଲକାନାଗିରି ଡିଷ୍ଟ୍ରିକ୍ଟରେ ଯେଉଁ ପୂଜା ହୁଏ ତିନ ବର୍ଷକୁ ଗୋଟେ ଥର ହୁଏ ଯେଉଁ ଭଗବାନ ମାଲା ସେ ଭଗବାନ ମାଲାରେ ବହୁତ ଲୋକ କମ୍ ସେ କମ୍ ତିନିରୁ ଚାରି ଲକ୍ଷ ଲୋକ ହୁଏ କମ୍ ସେ କମ୍ ସେ ଲୋକ ବହୁତ ଦୂର ଦୂରରୁ ଆସୁଛି ସେ ଦୂର ଦୂର ଆସୁଛି ସେ ପୂଜା ଦେଖିବାକୁ ପାଇ ପୂଜା ଦେଖିବାକୁ ସେ ପୂଜାରେ ବହୁତ ବହୁତ ଦୋକାନ ଆଗ ଦେଲ ବହୁତ ଏନ୍ଜୟ କର ବହୁତ ବହୁତ କିଛି ବସେ ସେ ଦୋକାନକୁ ଦୋକାନରେ ସେ ସେ ମାଲକାନଗିରି ଡିଷ୍ଟ୍ରିକ୍ଟରେ ଯେଉଁ ଦୋକାନ ବସେ ତା'ପରେ ସେ ପୂଜାରେ ଭୋଗ ମାଲାରେ ଚାରି ଦିନ ପ୍ରୋଗ୍ରାମ୍ ହୁଏ ଚାରି ଦିନରେ କମ୍ ସେ କମ୍ ସବୁ ଦିନ ଲକ୍ଷେ ଦୁଇ ଲକ୍ଷ ଲୋକ ହୁଏ ଦେଖିବାକୁ ଏନ୍ଜୟ କରିବାକୁ ବହୁତ ଲୋକ ସାଙ୍ଗରେ ମଜା ବହୁତ ବାହାର ବାହାର ଦେଶରୁ ଲୋକ ଆସେ ତା'ପରେ ସେଇଠି ବହୁତ କିଛି କାର୍ଯ୍ୟାଳୟ ହୁଏ ତା'ପରେ ବହୁତ କିଛି ମନୋରଞ୍ଜନ ହୁଏ ତା'ପରେ ସେଇଠି ସେଠି ସେ ପ୍ରୋଗ୍ରାମ୍ରେ ବହୁତ ଦୂର ଦୂରରୁ ଆକ୍ଟର୍ ମାନେ ଆସେ ଆସିକି ସବୁ କିଛି ହୁଏ ଆଉ ଗୋଟେ ଅଛି ଯେ ବର୍ଷକୁ ଗୋଟେ ଥର ସେ ମାଲ୍ୟବନ୍ତ ସେ ମାଲ୍ୟବନ୍ତରେ ବି ସେମିତି ବହୁତ ଲୋକ ଏ ମଣ୍ଟୁ ଛୁରିଆ ସେ ବହୁତ ସିଙ୍ଗରମାନେ ଆସିକିନା ଗୀତ ଗୀତ ଗାାଇ ବହୁତ ଲୋକେ ବାହାର ବାହାର ଦେଶରୁ ଆସେ ସେଟା ଦେଖିବାକୁ ପାଏ ବହୁତ ମଜା ହୁଏ ସାଙ୍ଗସାଥି ସାଙ୍ଗ ମିଶିକିନା ସବୁ ବୁଲିବାକୁ ଯାଉ ଯାଇକିନା ସବୁ ପୂଜା ଆ ଏନ୍ଜୟ କରୁ ବହୁତ ମଜା ହୁଏ